ହେଲୋ ହଁ ହଁ ହଁ ଭଲ ଅଛି ହଁ ଆମର ଗଜପତି ଜିଲ୍ଲାରେ ଗୋଟେ ପ୍ରୋଗ୍ରାମ ଅଛି ଗୋଟେ ବଡ଼ ମେଳାର ଗୋଟେ ଆୟୋଜନ ହେଉଛି ହଁ ହଉ ଆପଣ ଆସିବେ ଯେ ଆମର ଏଠି ଆପଣ ସମ୍ବାଦିକ ହିସାବରେ ଆଉ ଟିକେ ପତ୍ରିକାରେ ଟିକେ ଛପା କରିଦେବେ ଆଉ ଲୋକ ଯେମିତି ଜାଣିଲା ଭଳି ତାକୁ ନାଇଁ ନାଇଁ ପତ୍ରିକାଭାବରେ ଟିକେ ଦର୍ଶେଇଦେବେ ସବୁ ଲୋକଙ୍କୁ କିଛି ଜଣାପଡ଼ିବ ଆମର ଏଇଠି ଆସୁଛି ସବୁ ରାମଦୋଳି ଆସିବ ବିଭିନ୍ନ ପ୍ରକାର ପସରା ଆଉ ସବୁ ମଧ୍ୟ ଏମତି ସବୁ ଭାତ ଡାଲମାର ଆୟୋଜନ ମଧ୍ୟ ଏମିତି ହୋଇଛି ମଧ୍ୟ ପ୍ରସାଦ ମଧ୍ୟ ମଧ୍ୟ ବ୍ୟବସ୍ଥା କରାହୋଇଛି ତାକୁ ଧରିକରି ମଧ୍ୟ ତୁମେ ପେପରରେ ଛପେଇଲେ ସବୁ ଲୋକଙ୍କୁ ଯେମିତି ଜଣାପଡ଼ିବ ଲୋକ ଯେମିତି ସମସ୍ତେ ମେଳାରେ ଆସିକିରି ଯୋଗ ଦେଇପାରିବେ ତାକୁ ଧରିକରି କି କି କେତେ ପଇସା ନେବ କ'ଣ ନେବ ସେଇଟା ତାକୁ ଧରିକି କହିଲେ ଆମେ ପଇସା ଦେବୁ ଆଉ ଲୋକଙ୍କର ଯେମିତି ସବୁ ଯେମିତି ଜାଣିକିରି ଯଦି ଆସିପାରିବେ ସବୁ ସୁବିଧା ହେବ ଆପଣ ମଧ୍ୟ ନିଜେ ମଧ୍ୟ ସେଇଠି ଆସିକିରି ମଧ୍ୟ ଯୋଗ ଦେବାକୁ ଚେଷ୍ଟା କରିବେ

ହଁ ହଁ ଆଉ କିଛି କରିବାର ଅଛି ନା କ'ଣ ହଁ ଅନୁଷ୍ଠାନ ଜିନିଷ ତ ଟିକେ ସୁବିଧାରେ ଟିକିଏ ଆଉ କରିବେ ଆଉ ହଁ ଠିକ୍ ଅଛି ହଁ ହଁ ହଁ